ଖୋର୍ଦ୍ଧା ଜିଲ୍ଲାର ପରିବହନର ବିଭିନ୍ନ ପ୍ରକାରର ସୁବିଧା ରହିଛି ଯେମିତି ଆମର ରୋଡ଼୍ ରାସ୍ତା ବହୁତ ଭଲଭାବରେ ଏନ୍ ଏଚ୍ ରୋଡ଼୍ ରାସ୍ତା ରହିଛି ଏ ଗାଡ଼ି ମୋଟର ଯିବାଆସିବାର କୌଣସି ଅସୁବିଧା ହେଉନାହିଁ ଆମର ଭଲ ଭଲ ଯିବାଆସିବାର ପରିବହନ ବାଧାପ୍ରାପ୍ତ ହେଉନାହିଁ ରେଳ ଷ୍ଟେସନ ମଧ୍ୟ ଆମର ରେଳ ବାଇ ବହୁତ ଭଲଭାବରେ ତିଆରି କରାଯାଇଛି ଯାହାଫଳରେ ଗାଡ଼ି ବିଭିନ୍ନ ଜାଗାକୁ ରାଜ୍ୟରୁ ରେଳଗାଡ଼ି ଆସି ଏଠି ପହଞ୍ଚିପାରୁଛି ଆମ ରାଜ୍ୟରୁ ଆମର ଆମ ରାଜ୍ୟରୁ ଲୋକମାନେ ଅନ୍ୟ ରାଜ୍ୟକୁ ଯାଇପାରୁଛନ୍ତି ଆଉ ଆମର ଇଲେକ୍ଟ୍ରୋନିକ୍ ଇଲେକ୍ଟ୍ରିକ୍ ରିକ୍ସା ଯେମିତି ରହିଛି ରିକ୍ସା ତା' ମାଧ୍ୟମରେ ମଧ୍ୟ ଗମନାଗମନର ସୁବିଧା କରାଯାଇଛି ମୋ' ବସ୍ ପଡ଼ିଛି ଯେମିତି ଆମର ରାଜଧାନୀ ଘରକୁ ଘର ଯାଇପାରୁଛୁ ଆମେ କୌଣସି ଅସୁବିଧା ଆମର ହେଉନାହିଁ ଆମର ଏହି ଭଳି ଅନେକ ପ୍ରକାର ଯିବା ଆସିବା ବା ପରିବହନ ପାଇଁ କୌଣସି ଅସୁବିଧା ହେଉନାହିଁ ଗାଡ଼ି ମୋଟର ଟ୍ରାନ୍ସପୋର୍ଟିଂ ହେଉ ରାସ୍ତା ହେଉ ସବୁପ୍ରକାର ସୁବିଧା ରହିଛି ଆମର ଏହି ଜିଲ୍ଲାରେ